ହ୍ୟାଲୋ ପ୍ରିୟଙ୍କା କହୁଛି ହ୍ୟାଲୋ ମୁଁ କହୁଥିଲି ଆଜି ଆଜି ସନ୍ଧ୍ୟାବେଳେ ଢ଼ାବାକୁ ଖାଇବାକୁ ଯାଇଥାନ୍ତେ ଜସ୍ମିନ୍ କ'ଣ ହୋଇଛିକି ସେଠି କ'ଣ ଅସୁବିଧା ଭଲ କରୁଛନ୍ତି କେତେ ରେଟ୍ କ'ଣ କରୁଛନ୍ତି କେମିତି ହଁ ଆଉ ତୁ ବି ତୋ ସାଙ୍ଗମାନଙ୍କୁ ନେଇକି ଆସିବୁ ତୋ ପାଖାପାଖି ଆଉ ଆଉ କେତେବେଳେ ଆସିବୁ ହଉ ତୁ ବହାରିକି ଆସେ ମୁଁ ଯାଉଛି ବାହାରିକି ଆଉ ସାଙ୍ଗମାନଙ୍କୁ କହିଦେ ହଁ ମୁଁ ମଟନ୍ ରେଟ୍ ସେଠି କେତେ କେତେ ତଥାପି କେତେ ହଁ ହଉ ଆଉ ହଉ ଆସେ ଆଉ ହଉ ହଉ ରଖୁଛି ହେଁ ହଁ ହଁ ହଁ